ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ଆମେ ହୃଷ୍ଟପୁଷ୍ଟ ବଡ଼ବଡ଼ ମୋଟା ମୋଟା ଗଛ ହୃଷ୍ଟପୁଷ୍ଟ ଗଛରୁ ମଞ୍ଜି ସଂଗ୍ରହ କରୁ ମଞ୍ଜି ବହୁତ ଗୁଡ଼ାଏ ମଞ୍ଜି ସଂଗ୍ରହ କରି ସେ ମଞ୍ଜିକି ରଖି କିଛି ଦିନ ଖରାରେ ତାକୁ ଶୁଖେଇ ପୁରୁଣା ମାନେ ବହୁତ ଦିନ ରଖିଲା ପରେ ସେଇଟା ପୁରୁଣା ହେଇଯାଏ ତାକୁ କ'ଣ କରିବୁ ମାଟିରେ ପକାଇକି ତା ଦେହରୁ ଚାରା ଉତ୍ପନ କରୁ ଚାରା ଉତ୍ପନ କରି ସେ ଚାରାକୁ ସବୁ କୁଣ୍ଡରେ ଇଏ ସବୁଠି ଲଗେଇକିରି ବହୁତ ଗୁଡ଼ିଏ ଗଛ ତିଆରି କରୁ ଆଉ ଗଛ ତିଆରି କଲାପରେ ସେ ବଡ଼ବଡ଼ ହେଇକିରି ଇଏ ଗୋଟେ ଗୋଲାପ ଗଛ ଗୋଲାପ ଗଛର ମଝିରୁ ଗଣ୍ଠି ଦେଖିକି କାଟିଲେ କାଟିକି ତାକୁ ଯଦି ଆମେ ଲଗେଇବୁ ମାଟିରେ ଲଗାଇବୁ ସେ ତା'ହେଲେ ସେଥିରୁ ଚେର ବାହାର କରି ସିଏ ବି ଗଛରେ ପରିଣତ ହେଇଯିବ ଆଉ ଯେଉଁ କଲମି କଲମି କହନ୍ତି ପୁରୁଣା ବଡ଼ବଡ଼ ଗଛ ଗଛରୁ ଯେଉଁ ସିଏ ଚେର ବାହାରିଥିବ ସେ ଯୋଉ ଓହଳ ବାହାରିଥିବ ଓହଳକୁ ମାଟିରେ ପୋତିକି ତା ଦେହରେ ମାଟି ଦେଇକି ତାକୁ ପ୍ରପର୍ ତା ଦେହରୁ ଚେର ବାହାର କରିକି ସିଏ ବି ଗୋଟେ ଗୋଟାକର ଗଛ ହେଇଯାଏ ଏମିତି ଗଛ ହେଇକିରି ଗଛ ସିଏ ପୁଣି ଗଛ ହେଇକିରି ଗଛରୁ ମଞ୍ଜି ଚାରା ସବୁ ସେଇଥିରୁ ଉତ୍ପନ କରାଯାଏ କଲମି ହେବା ଦ୍ୱାରା ସେ ଗଛ ବି ବଢ଼ିକିରି ଫଳ ଫୁଲ ସବୁ ଦିଅନ୍ତି ଆଉ